ଏବେ ଆମେ ଓଡ଼ିଶାର ମନୋରଞ୍ଜନ ଶିଳ୍ପରେ ଜାଣିପାରୁଛୁ ଯେମିତିକି ବିଭିନ୍ନ ପ୍ରକାର ୟୁଟ୍ୟୁବ୍ ୟୁଟ୍ୟୁବ୍ ଫେସବୁକ୍ ଏହାସବୁ ଚ୍ୟାନେଲ୍ରେ ଆମେ ବିଭିନ୍ନ ପ୍ରକାର ଭିଡ଼ିଓ ଫିଲ୍ମ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆମେ ବହୁତ କିଛି ଜାଣିପାରୁଛୁ ଯେମିତିକି ଏବେ ଆଗରେ ଥିଲା ସେ ରାଣୀ ପଣ୍ଡା ତାଙ୍କ ଉପରେ ଲୋକମାନେ ଚପଲ ଫିଙ୍ଗୁଥିଲେ ସିଏ ବହୁତ ଖରାପ ଖରାପ କାମ କରୁଛି ତାକୁ ଲୋକମାନେ ଘୃଣା ଘୃଣା ଆଖିରେ ଦେଖୁଥିଲେ ସେ ବହୁତ ଖରାପ ଖରାପ ଖରାପ ଖରାପ କାମ କରିଛି ଆହୁରି ଶୁଭଶ୍ରୀ କେତେ କେତେ ନାୟିକାମାନେ ଅଛନ୍ତି ତାଙ୍କ ସ୍ୱାମୀ ସ୍ତ୍ରୀଙ୍କ ସହିତ ଝଗଡ଼ା କରୁଛନ୍ତି ସେ ସବୁର ଲୋକମାନେ ଫାଇଦା ଉଠଉଛନ୍ତି ଯେମିତିକି ଏବେ ଆମେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆମେ ଫିଲ୍ମ ଥିଏଟର୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆମେ ସମସ୍ତ ପ୍ରକାର ସିରିଏଲ୍ ଆହୁରି ଫିଲ୍ମ ଏହାସବୁ ମାଧ୍ୟମରେ ଆମେ ବହୁତ କିଛି ଜାଣିପାରୁ ଏବେ ସବୁ ବିଭିନ୍ନ ପ୍ରକାର ଡେଭଲପ୍ ହେଇଛି ସମସ୍ତ ପ୍ରକାର ୟୁଟ୍ୟୁବ୍ ଚ୍ୟାନେଲ୍ ମୋବାଇଲ୍ରେ ବହୁତ ପ୍ରକାର ଚ୍ୟାନେଲ୍ ସବୁ ବାହାରିଛି ସେ ମାଧ୍ୟମରେ ଆମେ ସିରିଏଲ୍ ବହୁତ କିଛି ଦେଖି ଥାଉ ଯେମିତିକି ରାଣୀ ପଣ୍ଡା ରାଣୀ ପଣ୍ଡା କେତେ ସବୁ ଖରାପ ଖରାପ କାମ ଲୋକମାନେ ଲୋକମାନେ ଖରାପ ଆଖିରେ ଦେଖୁଛନ୍ତି ତାଙ୍କୁ ଚପଲ ଫିଙ୍ଗୁଛନ୍ତି ଚପଲ ଫିଙ୍ଗୁଥିଲେ ଆହୁରି କେତେ କ'ଣ କହୁଥିଲେ ଲୋକମାନେ ଖରାପ ଖରାପ କଥା କହୁଥିଲେ ରାଣୀ ପଣ୍ଡା ବହୁତ ଖରାପ ଖରାପ କାମ କରୁଛି ସେଇସବୁ ତା'ପରେ କେତେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି କେତେ ନାୟିକା ନାୟିକାମାନଙ୍କ ମଧ୍ୟରେ ଝଗଡ଼ା ହେଉଛି ସେମାନଙ୍କୁ ଲୋକମାନେ ସେମାନଙ୍କର ଫାଇଦା ଉଠଉଛନ୍ତି ସେମିତି ସେମିତି ସବୁ କରୁଛନ୍ତି ଆଉ ନାୟିକାମାନେ ଯେଉଁ ଯେଉଁ ଯେତେ ସବୁ ସିରିଏଲ୍ ଫିଲ୍ମ ଥିଏଟର୍ ଏହା ମାଧ୍ୟମରେ ଯାହା ସବୁ ଦେଖଉଛନ୍ତି ଆମେ ୟୁଟ୍ୟୁବ୍ ଚ୍ୟାନେଲ୍ ଫୋନ୍ ତା'ପରେ ଫେସବୁକ୍ ଏହାସବୁ ମାଧ୍ୟମରେ ଆମେ ଏହାସବୁ ଜାଣିପାରୁ ଆମେ ଏହାସବୁ ଜାଣିପାରୁ ଆଉ ସେଇ ସେଇଠି ଯେଉଁ ନାୟିକାମାନେ ଯାହା ସବୁ କରୁଛନ୍ତି ଯାହା ସବୁ ଆକ୍ଟିଂ ନାୟିକାମାନେ ଯାହା ସବୁ ଦେଖାଉଛନ୍ତି ସେଇଠି ରାଣୀ ପଣ୍ଡାକୁ ରାଣୀ ପଣ୍ଡା କେତେ ଖରାପ ଖରାପ କାମ କରୁଛି ସେଥିପାଇଁ ଲୋକମାନେ ଜୋତା ମାରୁଥିଲେ ଜୋତା ମାରୁଛନ୍ତି ଆହୁରି କେତେ ନାୟିକା ନାୟିକା ନାୟିକାମାନେ ଝଗଡ଼ା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଛି ସେ ସବୁର ଲୋକମାନେ ଫାଇଦା ଉଠାଉଛନ୍ତି